ହଁ ମୁଁ ଲୋକଙ୍କ ଠାରୁ ଟିପ୍ସ ନେଉଛିି ମୋ ଦରକାର ଲୋକଙ୍କ ଟିପ୍ସ ମୋର ଦରକାର ନିହାତି ଦରକାର କାରଣ ମୁଁ ନୂଆ ନୂଆ ବଗିଚା କରୁଛିି ସେଥିପାଇଁ ମୋର ଲୋକଙ୍କ ସାହାଯ୍ୟ ଟିପ୍ସ ବହୁତ ନିହାତି ଦରକାର ଫାର୍ଷ୍ଟ ଟାଇମ୍ ମୁଁ ନୂଆ ବଗିଚା ଲଗାଇଲେ ସମସ୍ତେ ଆସିଲେ ଦେଖିଲେ ବହୁତ ଭଲ କହିଲେ ବହୁତ ସୁନ୍ଦର କହିଲେ କହିଲେ ତୁମେ କେଉଁ ଠାରୁ ଆଣିଲ ଏତେ ସୁନ୍ଦର ଫୁଲ ଗଛ ବଡ଼ ହେଲେ ମୋତେ ବି ଦେବ ଆଉ କେମିତି କରିଲ କେମିତି ଯତ୍ନ କରିଛ ତୁମେ ମୁଁ ତା'ପରେ କହିଲେ ହଁ ମୁଁ ବହୁତ କେୟାର୍ଲି ଫୁଲ ଗଛଟିଏ ବହୁତ ଯତ୍ନ କରୁଛି ବହୁତ ସୁନ୍ଦର ରଖୁଛି ଏତେ ପାନି ବି ଦରକାର ଖରା ବି ଦରକାର ମୋ ନିଜ ଠାରୁ ମୁଁ ବହୁତ ସମୟ ଟାଇମ୍ କରୁଛି ପାନି ପାନି ବି ଦେଉଛି ସାର ସାର ବି ଲାଗୁଛି ସବୁକିଛି ଦେବାକୁ ସବୁକିଛି ଦେବାକୁ ପଡ଼ିବ ତା'ପରେ ସେ ଫୁଲ ଗଛଟା ବହୁତ ବଡ଼ ହବ ତା'ପରେ ତ ବି ବହୁତ ସୁନ୍ଦର ହେବ ତା'ପରେ ଫୁଲଟା ଧୀରେ ଧୀରେ ବଢ଼ିଯିବ ସମସ୍ତେ କହିଲେ ବହୁତ ସୁନ୍ଦର ଦେଖୁଛ ତ ମୋ ଫୁଲ ଗଛଟା ବହୁତ ଭଲ ବି ଲାଗୁଛି ମୁଁ କହିଲି ଭଲ କଥା ଭଲ କହିଲ ତୁମେ ମୋତେ ବି ଶୁଣିକି ବହୁତ ଭଲ ଭଲ ଲାଗିଲା ଭାରି ମଜା ଲାଗିଲା